ଓଡ଼ିଆ ହେଉଛେ ଆମର୍ ମାତୃଭାଷା ଯେହେତୁ ଆଜିକାଲି ପିଲା ଛୁଆ ମାନେ ଇଂଗ୍ଲିଶ୍ ମିଡ଼ିଅମ୍ନେ ପଢୁଛନ୍ ସେମାନ୍କେ ଖାଲି ଇଂଗ୍ଲିଶ୍ ଆରୁ ହିନ୍ଦୀ ଶିଖା ଯାଉଛେ ଓଡ଼ିଆ ଶିଖା ନାଇଁ ଯିବାର୍ ସେଥିର୍ଲାଗି ସେମାନ୍ଙ୍କେ ସ୍କୁଲ୍ନେ ତ ହିନ୍ଦୀ ଆଣ୍ଡ୍ ଇଂଗ୍ଲିଶ୍ ଶିଖାଯାଉଛେ ଓଡ଼ିଆ ଶିଖା ନାଇଁ ଯିବାର୍ ଲାଗି ଆମେ ଯଦି ଗୀତ୍ମାନେ ସେମାନ୍ଙ୍କେ ଶୁଣାମା ସୁନ୍ଦର୍ ସୁନ୍ଦର୍ ଗପମାନେ ଶୁଣାମା ତା'ପରେ ଆମର୍ ଯେନ୍ ପୁରାଣ୍ ଅଛେ ଆମର୍ ପୌରାଣିକ୍ କଥା ଆମର୍ ଭଗବାନ୍ ମାନ୍ଙ୍କର୍ କଥା ଓଡ଼ିଆନେ ଶୁଣାମା ତ ସେମାନେ ଓଡ଼ିଆ ଭାଷା କେ ବି ବୁଝିପାର୍ବେ ତା'ପ୍ରେ ସେ ଓଡ଼ିଆ ଲେଖି ବି ପାର୍ବେ ଓଡ଼ିଆ ପଢ଼ି ବି ପାର୍ବେ ଯେହେତୁ ସେମାନଙ୍କର୍ ସ୍କୁଲ୍ନେ ଇଂଗ୍ଲିଶ୍ ହିନ୍ଦୀ ପଢ଼ା ଯାଉଛେ ତ ସେମାନେ ଓଡ଼ିଆ ବି ନି ଲେଖି ପାର୍ବାର୍ ଆଉ ସେମାନେ ଓଡ଼ିଆ ପଢ଼ି ବି ନି ପାର୍ବାର୍ ଓଡ଼ିଆ ବୁଝି ବି ନି ପାର୍ବାର୍ ସେଥିର୍ଲାଗି ସେମାନ୍କେ ବୁଝାବାର୍ ଲାଗି ଆମ୍କେ ଗୀତ୍ମାନେ ଯଦି ଗାଇ ଗୀତ ଗାଏମା୍ ଗୀତ ଶୁଣାମା ସେମାନ୍କେ ସେମାନ୍କେ ବି ଗୀତ ଗାଏବା କେ କହେମା ତା'ପ୍ରେ ପୌରାଣିକ୍ ଗଳ୍ପମାନେ ତା'ପ୍ରେ ଆମର୍ ଛୋଟ୍ ଆମର୍ ଗପମାନେ ଓଡ଼ିଆରେ କହେମା ବେଲେ ସେମାନେ ଭଲ୍ ସେ ବୁଝି ପାର୍ବେ ଆର ଭଲ୍ ସେ ଜାନି ବି ପାର୍ବେ